ଆମର୍ ଭାରତ୍ନେ ଚା' ଟିକେ ବହୁତ୍ ଫେମସ୍ ବି ଆର୍ ଅଧିକାଂଶ ଲୋକ୍ ଚା' ପିଇବାକେ ବହୁତ୍ ଫେମସ୍ କିନି କାଁଜି କି ଚା' ପିଇବାର୍ ଗୁଟେ ବହୁତ୍ ଭଲ୍ କାଁଜେ ଖାଲି ପେଟେ ବି ରହି ହେସି ଟିକେ ଚା' ବି ପିଇକରି ଖୋବ୍ ଲୋକ୍ ଏନ୍ତା ବେଲାତକ୍ ରହିପାର୍ସନ୍ ଆର୍ ଆମର୍ ଗାଁ ଗହଲିନେ କାଣା ଆରୁ ଆମର୍ ଗାଁରେ ଚା' ଚା' ଟିକେ ପିଇନୁ ବଏଲେ ଆରମ୍ସେ ଦିନ୍ କଟିଯିବା କାଏଁ ଚା' ପିଇକରି ହେନ୍ତା ରହିପାରୁଛୁଁ ଅରୁ ବାହାର୍ ମନ୍କେ ସୁନା ଗୁରସ୍ ଚା' ପିଉଛନ୍ ଆମର୍ ଆଡ଼େ ତ ଗୁରସ୍ ଚା' ହେନ୍ତା ବି ପାଞ୍ଚ୍ ଦଶ୍ ଟଙ୍ଗା ହେଇଗଲାନେ ଆମେ ଗୁରସ୍ ଚା' ନେଇ ହଲେ ବି କାଁ ହେ ଗୋରୁ କି ଗାଏ ଗୁଆନେ ବି କିନି ଧୁଇ ଧୁଆ କରିବି ହେ ଚା' ଟିକେ କେତେ ସୁନ୍ଦର୍ ଚା' ଆମେ ତ କେତେ ଖାଣ୍ଟିଟା ପିଇଚୁଁ ଆମେ କାଏଁ ଇଟା ହେମୁ ଅରୁ ଆମର୍ ଫେମସ୍ ଏକା ଆମର୍ ଠାନେ ଗାଏ ଟିକେ କାଁଜିକି ଗାଏ ଥିଲେ ଏକା କାଁ ଜେକିନି ଇଆଡ଼େ ଆମେ ରୋଜ୍ଗାର୍ ଟିକେ ଟିକେ କରିପାରୁଛୁ ଗାଏ ଅଛେ ବୋଲି କେ ନେଇ ଆସୁଛନ୍ କେନ୍ ଦୁକାନ୍କେ ପଠେଇ ଦେଇ ପାରୁଛନ୍ ହେଟା ଟିକେ ବି ସୁବିଧା ହୋଉଛି ଆରୁ ଏବେ ଆମର୍ ଆଡ଼େ ହେନ୍ତା ବି ଟିକେ ଫେମସ୍ ନେ ଚା' ଟିକେ ଯେ ବହୁତ୍ ଫେମସ୍ ଟିକେ ଏବେ ହଉଛେ କାଁଜିକିନି ଆର୍ ଆମର୍ ଆଡ଼େ ଏବେ ତ ଚା' ବି ଲାଲି ଚା' ଚାଲିଛେ ଲାଲି ଚା' ବି ପିସୁ ଲାଲି ଚା' ବି ପିଇକରି ଆର୍ କାଣା ହେତ୍କି ତ